ମୁଁ ଗୋଟେ ବଡ଼ିୱାଶ ଆଣିଥିଲି କାରଣ ଆମ ଘରେ ସାବୁନ ସରି ଯାଇଥିଲା ତ ମୁଁ ଭାବିଲି ଯେ ଗୋଟେ ବଡ଼ିୱାଶ ଏଥର ୟୁଜ କରିବା ସାବୁନ ଆଉ ୟୁଜ କରିବାନି ମୁଁ ତାପରେ ଯାଇ ଗୋଟେ ଆଣିଲି ଗୋଟେ ଦୋକାନରୁ ଭଲ ବଡ଼ିୱାଶ ଭଲ କମ୍ପାନୀ କିନ୍ତୁ ତାର ଏକ୍ସପାରି ଡେଟଟା ଦେଖି ନ ଥିଲି ଗୋଟେ ମୋର ବଡ଼ ଭୁଲ ତାପରେ ମୁଁ ତାକୁ ଆଣିକି ଯେତେବେଲେ ଘରେ ସମସ୍ତେ ଦେଖିଲେ ଏକ୍ସପାରି ଡେଟଟା ସେ ଏକ୍ସପାରି ଡେଟଟା ନଥିଲା ମାନେ ଦୁଇମାସ ଅଲରେଡ଼ି ଯାଇସାରିଲାଣି ତାପରେ ମୁଁ ଭାରି ଦୁଃଖ ମୋର ମନ ହେଲା ଆଉ ଏମତି ଆଇଁଲି ନଷ୍ଟ ହେଲା ଯାଉଛି ଫେରାଇ ଦେବି ଆଉ ତାଙ୍କୁ କହିଦେବି ଆଉ କିନ୍ତୁ ଦୋକାନୀ ପାଖକୁ ଯାଇକି ଫେରାଇଲା ବେଳକୁ ସିଏ ଆଉ ମାନିଲେନି କହିଲେ ଏଇଟା ମୋର ନୁହେଁ ଏଇଟା ଆପଣ ଆମଠୁ ନେଇ ନାହାଁନ୍ତି ଇଏ କରି ନାହାଁନ୍ତି ମୁଁ ଏବେଠୁ ଜାଣିଲି ଯେ ସେ ଦୋକାନୀବାଲା କେମିତି ମୁଁ ଆଉ କେଭେବି ତାଙ୍କଠୁ କୌଣସି ଜିନିଷ ଆଣିବିନି